ହଁ ମୋର ତିନି ଭାଇଭଉଣୀ ଅଛନ୍ତି ମୋ ବଡ଼ଭାଇ ଜଣେ ଅଛନ୍ତି ମୁଁ ସାନ ଅଛି ମୋ ତଳକୁ ଆଉ ଗୋଟେ ଭଉଣୀ ଅଛନ୍ତି ସେମାନେ ଏତେ ଖେଳାଖେଳିରେ ପସନ୍ଦ କରନ୍ତିନି କିନ୍ତୁ ମୁଁ ବେଶୀ ଖେଳାଖେଳି କରେ ମୁଁ ଚାରିଟା ବେଳକୁ କ୍ରିକେଟ୍ ଖେଳିବାକୁ ଯାଏ ଆଉ ବୁଲିବାକୁ ଯାଏ ବେଶୀ ବୁଲାବୁଲି ବି ଭଲ ଲାଗେ ସେମାନଙ୍କୁ ତ ବେଶୀ ବୁଲାବୁଲି ବି ପସନ୍ଦ ନୁହଁ ମୁଁ କ'ଣ ମୁଁ ଖାଇବା ପାଇଁ ବି ବହୁତ ଭଲ ଲାଗେ ମୋତେ ଖାଇବା ଜିନିଷ ବି ବହୁତ ଭଲ ଲାଗେ କିନ୍ତୁ ସେମାନେ ଅଧିକା ଖାଆନ୍ତି ନାହିଁ ଆଉ ମୁଁ ମୋର ଖାଇବା ବି ବହୁତ ଭଲ ଭଲ ହୋଇଥାଏ ସେ ବି ଭଲ ଭଲ ଖାଇବା ବି ମୁଁ ବେଶୀ ଖାଏ ମୁଁ ବୁଲିବା ପାଇଁ ବି ଭଲ ଲାଗେ ବିଭିନ୍ନ ତୀର୍ଥ ଧାମ ବୁଲିବା ପାଇଁ ଭଲ ଲାଗେ ବିଭିନ୍ନ ପିକ୍ନିକ୍ ସ୍ପଟ୍ ହେଲେ ବି ଭଲ ଲାଗେ ଯୋଉଁଠିକୁ ଚାହିଁଲେ ବି ସେଇଠିକୁ ମୁଁ ଯାଏ ବହୁତ ଭଲଲାଗେ ଆଉ ସେମାନେ ବେଶୀ ପଶୁପକ୍ଷୀଙ୍କୁ ବି ଭଲ ଭଲପାଆନ୍ତିନି କିନ୍ତୁ ମୁଁ ବେଶୀ ପଶୁପକ୍ଷୀଙ୍କୁ ଭଲପାଏ କୁକୁର ଗୋଟେ ମୋର ପ୍ରିୟ ପୋଷା କୁକୁର ବି ଗୋଟେ ଅଛି ଯେହେତୁ ମୁଁ ରଖିଛି